ଜୀବନରେ ମୁଁ ପାଠ ପଢ଼ା ସହିତ ମୋ' ବାପା ମାଙ୍କୁ ଅଧିକ ଗୁରୁତ୍ଵ ଦିଏ କାରଣ ସେ ଆମକୁ ଜନ୍ମ ଦେଇଛନ୍ତି ଏବଂ ବଡ଼ ହେଲେ ଆମେ ତାଙ୍କର ସେବା କରିବା ଯାହା ପାଇଁ ଆମକୁ ପଢ଼ି କିଛି କରିବାକୁ ହେବ ତେଣୁ ମୁଁ ପଢ଼ାକୁ ବି ଗୁରୁତ୍ଵ ଦିଏ କାରଣ ଆଜିକାଲି ଦୁନିଆରେ ପାଠ ନପଢ଼ିଲେ କିଛି ହେବନାହିଁ ତେଣୁ ପାଠ ପଢ଼ି ମୋତେ ଗୋଟିଏ ଭଲ ଜାଗାରେ ପହଞ୍ଚିବାର ଅଛି ଯାହା ସାହାଯ୍ୟରେ କି ମୁଁ ମୋ' ପରିବାରକୁ ଖୁସିରେ ରଖି ପାରିବି ଯାହାଦ୍ଵାରା ମୋତେ ଆଉ ବେଶି କିଛି କଷ୍ଟ କରିବାକୁ ପଡ଼ିବନାହିଁ ତେଣୁ ମୁଁ ମନ ଲଗାଇ ପାଠ ପଢ଼ିବି ଏବଂ ମୋର ନିଜର ନିଜର ଗୋଟିଏ କ୍ୟାରିଅର ଗଢ଼ି ତୋଳିବି ଏବଂ ଗୋଟିଏ ଭଲ ମଣିଷ ହେବି ଯାହା ଦ୍ଵାରାକି ମୋ' ପରିବାରର ଲୋକମାନେ ଖୁସିରେ ରହିପାରିବେ